ହଁ ଆଜ୍ଞା କୁହନ୍ତୁ ଆଜ୍ଞା ରସଗୋଲା ଛେନାପୋଡ଼ ଗୁଲାପଯାମ ଗଜା ସବୁ ଅଛି ଶହେ ଟଙ୍କା ଦୁଇଶହ ଟଙ୍କା ଦଶ ଟଙ୍କା ନାଇଁ ଦଶ ଟଙ୍କା ଆପଣ କେଉଁ କେଉଁ ମିଠା ନେବେକି ପାଞ୍ଚ ଟଙ୍କା ପଚାଶ ଟଙ୍କା ରସଗୋଲା ଗୁଲାପଯାମ ଗଜା ସବୁ ଅଛି କୋଡ଼ିଏ ଟଙ୍କା ଗୁଲାପଯାମର କେଜି ବି କୋଡ଼ିଏ ଟଙ୍କା ହଁ କେତେ କେତେ ନେବେକି ଆଜ୍ଞା ରସଗୋଲା କେଜି ପଚାଶ ଟଙ୍କା ଛେନାପୋଡ଼ କେଜି ଶହେ ଟଙ୍କା ଜିଲାପି କେଜି ଦୁଇଶହ ଟଙ୍କା ସବୁ ମିଶାଇକି ଭଲ ରେଟ୍ କରିଛି ପାଞ୍ଚହଜାର ଟଙ୍କା ଆଜ୍ଞା ଆଜ୍ଞା ଆପଣ ଆଉ କେଉଁ କେଉଁ ମିଠା ନେବେକି

ମୁଁ ପ୍ୟାକ କରିଦେଉଛି ଆଜ୍ଞା ଫୋନ ରଖୁଛି

ରଖୁଛି କଲ